କେତେ କ୍ଵାଣ୍ଟିଟିର ଦରକାର ଆପଣଙ୍କୁ

ଦେଖନ୍ତୁ ବିଲାତି ପାଖାପାଖି ଶହେ ଟଙ୍କା କିଲୋ ଏବଂ ବାଇଗଣ ସତୁରି ଟଙ୍କା କିଲୋ ରହୁଛି ଆରେ ଦେଖନ୍ତୁ ଏଇ ଦିନ ଏଇ ବର୍ଷା ହେଇଗଲା ସବୁ ଫସଲ ନଷ୍ଟ ହେଇଯାଇଛି କ'ଣ କରିବୁ ଆମେ ଚାଷୀ ଲୋକ ବିଲାତି ଅଳ୍ପ ବହୁତ ବାହାରିଛି କୋବି ଆମର ଗୋଟା ଅବିକା କୋବି ନଅ ଟଙ୍କା ଆସୁଛି ଆଉ ଅଛି ଆପଣଙ୍କୁ କେତେ କ୍ଵାଣ୍ଟିଟି ଦରକାର କହୁନାହାନ୍ତି ଆଳୁ କିଲୋ ପଚିଶ ଟଙ୍କା

ବିଲାତି କିଲୋ ଆପଣଙ୍କୁ କହିଲି ଶହେ ଟଙ୍କା ସେଇଟା ହିଁ ମୋର ଫିକ୍ସ ପ୍ରାଇସ୍ ହେଉଛି ଏତେ ଆପଣ କମାଇଲେ କେମିତି ହେବ ଚାଳିଶ ଟଙ୍କା ମୁଁ କେଉଁଠି ଶହେ ଟଙ୍କା ନେଉଛି ଆପଣ ଆପଣ ଷାଠିଏ ଟଙ୍କା କମାଇକି କହିଲେଣି ଚାଳିଶ ଟଙ୍କା ଦେଖନ୍ତୁ ମୋର ଫାଇନାଲ୍ ପ୍ରାଇସ୍ ସତୁରି କ'ଣ କହୁଛନ୍ତି କୁହନ୍ତୁ ଠିକ୍ ଅଛି ମୁଁ ବିଲାତି କିଲୋକୁ ପଚାଶ ଟଙ୍କା କରୁଛି ଆଉ ତା' ଠୁ କମ୍ ହେବନି ପଚାଶ ଟଙ୍କା ରଖୁଛି ଆପଣ କାଲି ଆସି ଦୋକାନରୁ ନେଇଯିବେ